ହଁ ମୋର ଭାଇ ଭଉଣୀ ଅଛନ୍ତି ଆମ ମଧ୍ୟରେ ସମାନତା ମଧ୍ୟ ଅଛି ଆଉ ଭିନ୍ନତା ମଧ୍ୟ ଅଛି ଆମେ ସମସ୍ତେ ସମାନ ଆମ ଚିନ୍ତାଧାରା ମଧ୍ୟ ସମାନ ଯେମିତିକି ଆମେ ସମସ୍ତଙ୍କ ଖାଦ୍ୟ ଖାଇବାକୁ ଭଲ ଲାଗେ ଯେକୌଣସି ଜାଗାକୁ ଯିବାକୁ ଭଲ ପାଉ ଓ ଆମ ସମସ୍ତଙ୍କର ପ୍ରିୟ ଖେଳ ଲୁଡୁ ହେଲେ ଆମ ସମସ୍ତଙ୍କର ମଧ୍ୟରେ କେବେ କେବେ କଳି ଝଗଡ଼ା ମଧ୍ୟ ହୋଇଥାଏ କାହିଁକି ନା ମୋ ଇଚ୍ଛା ଠାରୁ ତାଙ୍କ ଇଚ୍ଛା ଟିକିଏ ଭିନ୍ନ ଅଟେ ସେଥିପାଇଁ ଆମ ଭିତରେ ଭିନ୍ନତା ଦେଖାଯାଏ